ଦଶ୍ ବାର ଦୁଇ ହଜାର୍ ବାର ନଅ ବାର ଦୁଇ ହଜାର୍ ଏକୋଇଶ୍ ଆଠ୍ ଦଶ୍ ଦୁଇ ହଜାର୍ ବାଇଶ୍ ସାତ୍ ତିନ୍ ଦୁଇ ହଜାର୍ ଚୋବିଶ୍ ପାଞ୍ଚ୍ ଚାଏର୍ ଦୁଇ ହଜାର୍ ତେଇଶ୍